ଚାଷ ପ୍ରତି ଆମର ପ୍ରଥମେ ସୃଷ୍ଟି କଲା ମୁଁ ଗୋଟିଏ ମାନେ ଅମୃତଭଣ୍ଡା ଚାଷ ଆରମ୍ଭ କରିଥିଲି କେ ଭି କେ ସହିତ ଯୋଗାଯୋଗ କରି ଗୋଟେ ବଡ଼ ଫିଲ୍ଡରେ ପାଞ୍ଚ ଗୁଣ୍ଠ ଜାଗାରେ କରିଥିଲି ଯାହାକି ବହୁତ ଲାଭ ହୋଇଥିଲା ସେଉଠୁ ମୋର ଚାଷ ପ୍ରତି ଗୋଟିଏ ଆଗ୍ରହ ସୃଷ୍ଟି ହେଇଥିଲା ଆଉ ଆମ ଓଡ଼ିଶାର ପ୍ରସିଦ୍ଧ ଚାଷ ହଉଚି ଧାନ ଚାଷ ପ୍ରାୟ ପ୍ରତ୍ୟେକ ପରିବାରରେ ଆମେ ଧାନ ଚାଷ କରି ଆମ ଜୀବିକା ନିର୍ବାହ କରିଥାଉ ଆମ ଓଡ଼ିଶାର ସାରା ରାଜ୍ୟରେ ପ୍ରତ୍ୟେକ ରାଜ୍ୟରେ ପ୍ରତ୍ୟେକ ଗ୍ରାମାଞ୍ଚଳରେ କୋଣ ଅନୁକୋଣରେ ଏଇ ଧାନ ଚାଷ ହେଉଛି ପ୍ରସିଦ୍ଧ ତାପରେ ରବି ଫସଲରେ ମୁଗ ବିରି ବାଦାମ ମାଣ୍ଡିଆ ଏସବୁ ଚାଷ କରାଯାଏ ତା ଭିତରେ ବର୍ତ୍ତମାନ ଓଡ଼ିଶା ସରକାର ଏ ମିଲେଟ୍ ମିସନ୍ ଆରମ୍ଭ କରିଛନ୍ତି ଯାହା ସାରା ଦେଶରେ ଏକ ଚହଳ ସୃଷ୍ଟି କରିଛନ୍ତି ଆମ ଓଡ଼ିଶାର ରାଜ୍ୟ ସରକାର ଏ ଗୁରୁତ୍ୱ ଦେଇଛନ୍ତି ମିଲେଟ୍ ମିସନ୍ ଉପରେ ଏ ମାଣ୍ଡିଆ ଚାଷକୁ କେମିତି ପ୍ରାଧାନ୍ୟ ଦିଆଯିବ ସାଧାରଣ ଲୋକ କିଭଳି ଧାନ ଭଳି ସେ ଚାଷ କରିବେ ଏବଂ ଏ ମାଣ୍ଡିଆ ଚାଷ ଫଳରେ ମାଣ୍ଡିଆକୁ ଖାଇବା ଦ୍ୱାରା ଆମ ଶରୀରର କିପରି ଭଲ ସୁସ୍ଥ ରହିବ ଏବଂ ଜଣେ ସୁସ୍ଥ ସବଳ ମଣିଷ ହିଁ ବଞ୍ଚିପାରିବ ସେଥିପ୍ରତି ତାର ମଧ୍ୟ ସାଇଣ୍ଟିଫିକ୍ କଜ୍ ରଖିଛନ୍ତି ଗ୍ୟାସ୍ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଯେଉଁ ଡିଜିଜ୍ ହେଉଛି ସେ ଡିଜିଜ୍ର ଆଉ ହେବ ନାହିଁ ସେଥିପ୍ରତି ଲୋକଙ୍କୁ ସଚେତନ ସୃଷ୍ଟି କରୁଚନ୍ତି ଏବଂ ମାଣ୍ଡିଆ ବା ମିଲେଟ୍ ମିସନ୍ ଉପରେ ପ୍ରତ୍ୟେକ କୋଣ ଅନୁକୋଣରେ ସ୍କୁଲ୍ ଏବଂ କଲେଜ୍ ଏବଂ ଶିକ୍ଷାନୁଷ୍ଠାନ ଏବଂ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ମିଲେଟ୍ ମିସନ୍ର ଏକ ଆରମ୍ଭ କରିଛନ୍ତି କାର୍ଯ୍ୟକ୍ରମ ଆଉ ଦୁଗ୍ଧ ଚାଷ ମଧ୍ୟ ତାହା ମଧ୍ୟ ଆମେ ଗାଈ ରଖି ମଝିରେ ମୁଁ ପାଞ୍ଚଟି ଗାଈ ରଖିଥିଲି ଦୁଗ୍ଧ ଚାଷ କରୁଥିଲି ଦୁଗ୍ଧ ଚାଷ ଦ୍ୱାରା ଆମେ ତା ଦେହରେ ମଧ୍ୟ ଲାଭବାନ୍ ହୁଏ ଆଉ ଝୋଟ ମକା ଏ ମଧ୍ୟ ଚାଷ କରାଯାଏ କିନ୍ତୁ ଦୁଗ୍ଧ ଚାଷରେ ମଧ୍ୟ ଭଲ ଲାଭ ହୁଏ